ହଁ ହଁ ମୁଇ ପାଞ୍ଚଟା ତାରିଖ ବହୁତ ଭଲ ଭାବେ ସରିଖି ପାର୍ମି ଇଟା କହୁଛ ତ ଏପ୍ରିଲ ପାଞ୍ଚ ଛଅ ଆଠ ଦଶ ବାର ଇଟା ଯେ କିଏ ବୁଲି ପାର୍ବା ତମେ ଚିନ୍ତା ନାଇଁ କର ତ ମୁଇଁ ବହୁତ ଭଲ ଭାବେ ଏଇଟା ସେ ସରିଖି ଯିମି ଆଉ ତମକୁ ମୁଇଁ ସର୍ ବି କରେଇ ଦେମି ଯଦି ତମେ ଭୁଲି ବୁଲା ଯିବ ବୋଲି ବି ଠିକ୍ସେ ସର୍ କରେଇ ବି ଦେମି